ମୁଁ ପାଣି ସପ୍ଲାଇବାଲା ଆମ ପିଲା ଆସିଲେ ପାଣି ଆମ ପାଣି ପିଲା ଆସିଲେ ପାଣି ସପ୍ଲାଇ କରିବେ ଭଲ ପାଣି ଆମର ହଁ ଆଁ ସେଇଟା ବିଆ ହୋଇସାରିଲା ପରେ କହିବା ପାଣି ଆଗ କାମ ହୋଇସାରୁ

ଗାଡ଼ି ଆସିବ ପିଲା ଯିବେ ଆ ହଁ

ତିରିଶ ଟଙ୍କା ତିରିଶ ଟଙ୍କା ହଁ

ନାଇଁ ଘର ପାଖକୁ ପହଞ୍ଚଉ ଆମର ପିଲା ଯିବେ ଆମର ପିଲା ଯିବେ ପହଞ୍ଚେଇିବା ପାଇଁ

ହୁଁ ହଁ ହଁ ହଁ ହଁ